ମାଛ ଚାଷର ଏ ବହୁତ ଲାଭ ରହିଛି ଆପଣ ଯଦି ଭଲ ଭାବରେ ଚାଷ କରିବେ ତ ନିହାତି ରୂପରେ ଆପଣ ଲାଭ ପାଇବେ ଆପଣ ଯଦି ଗୋଟିଏ ଦୁଇଟା ଗାଡ଼ିଆ ଯଦି ଆପଣ ଖୋଳିକି ଦେଇ ଦେଉଛନ୍ତି ପାଞ୍ଚଶହ ଲେଖାଁଏ ଜଣକା ଦେଉଛନ୍ତି ଆପଣ ଯାହା ହେଲେ ବି ଟଙ୍କା ଦୁଇଟା ଗାଡ଼ିଆରୁ ଆପଣ ଯାହା ହେଲେ ବି ଟଙ୍କା ଦେଢ଼ ଲକ୍ଷ ଦୁଇ ଲକ୍ଷ ଟଙ୍କା ଆପଣ ଖୁସିରେ ଇନକମ୍ କରିପାରିବେ ତ ପ୍ରୋପର୍ ରୂପରେ ଆପଣ ସେ ଚାଷ ବିଷୟରେ ଜାଣିବା ଦରକାର ଆଉ ଯେମିତି ଯେମିତି ଠିକ୍ ଠାକ୍ ଯେମିତି ପ୍ରୋସେସ୍ରେ କରିବା କଥା ସେମିତି ଯଦି ଆପଣ କରିବେ ତ ଆପଣ ନିହାତି ରୂପରେ ଲାଭପ୍ରଦ ହୋଇପାରିବେ ତ ସେଥିପାଇଁ ଆପଣଙ୍କୁ ଆଗ୍ରିକଲଚର୍ରେ ଯାହା ବି ରହିଛି ଆପଣ ଗଭର୍ଣ୍ଣମେଣ୍ଟ୍ ତରଫରୁ ଯାହା ବି ପ୍ରୋଜେକ୍ଟ୍ ସବୁ ଆସୁଛି ତାକୁ ଆପଣ ଜାଣିବା ଦରକାର ଯେମିତି ଯାଆଁଳ ଗୁଡ଼ାକ କମ୍ ଦାମ୍ରେ ମିଳୁଚି ଆଉ ଯେ ବିଭିନ୍ନ ପ୍ରକାର ଭଲ ଭଲ ଦାନା ବି ମିଳୁଛି ତ ଆପଣ ଯଦି ପାଣି ବି ବହୁତ ଗାଡ଼ିଆରେ ରଖା ଗାଡ଼ିଆ କେତେ କେତେ ମାନେ ୱାଇଡ଼ିର ଖୋଳିକି କେତେ ତା ଭିତରେ କେତେ କେତେ ଯାଆଁଳା ଦେବେ ଆପଣ ଯଦି ଛୋଟ ଗାଡ଼ିଆ ହୋଇଥିବ ଯଦି ପାଞ୍ଚଶହ ହଜାର ଯାଆଁଳା ଦେଇଦେବେ ତ ସେଇଟା ପାଣି ଟିକେ କମ୍ ଥିବ ତ ଯାଆଁଳା ମରିଯିବେ ତ ସବୁ ଜିନିଷ ଆପଣ ଜାଣି କରି ସବୁ ମାନେ ଠିକ୍ ଠାକ୍ ବୁଝି ବାଝି ଗ ଗଭର୍ଣ୍ଣମେଣ୍ଟ୍ର ଯାହା ବି ପ୍ରୋଜେକ୍ଟ୍ ରହିଛି ତାକୁ ଭଲ ସେ ଟିକି ନିଖି କରିକି ଜାଣି ଆପଣ କାହାର ସାହାଯ୍ୟ ନେଇକି ତାର ସାହାଯ୍ୟ ନେଇକି ଆପଣ ବି ଚାଷ କରିପାରିବେ ତ ମୁଁ ମୁଁ ମଧ୍ୟ ଚାଷ କରୁଛି ଆଉ ମୋର ଯିଏ ପୁଅ ଅଛି ମୁଁ ତାକୁ ଭାବୁଛି ଯେ ଏହି ମାନେ ବିଜନେସ୍ ବିଷୟରେ ମୁଁ ତାକୁ ବୁଝାଇବି ସେ ଚାଷ ମାଛ ଚାଷ ପଶୁ ପାଳନ ଏମିତି ସବୁ ଚାଷ ଗୁଡ଼ାକ ଯାହା ବି ତାକୁ ମୁଁ ତାକୁ ଶିଖାଇବି କାହିଁକି ନା ବିଜନେସ୍ରେ ବହୁତ ପଇସା ଆପଣ ଯଦି ଠିକ୍ସେ କରିପାରିଲେ ଯଦି ପ୍ରୋପର୍ ୱେରେ କରିପାରିଲେ ଆପଣ ଯଦି ଜାଣିପାରିଲେ ଯଦି ସେ ଜିନିଷଟା କ'ଣ ତାହାହେଲେ ଆପଣ ନିହାତି ରୂପେ ଆପଣ ବହୁତ ପଇସା ଇନକମ୍ କରିପାରିବେ ତ ଆପଣ ସେ ସବୁ ଜାଣିବା ଦରକାର ତ ମୁଁ ଆଉ ମୋ ପୁଅକୁ ନିଶ୍ଚିନ୍ତ ରୂପରେ ମୁଁ ନିଶ୍ଚିନ୍ତ ଭାବରେ ଏଇ ବିଜନେସ୍ ବିଷୟରେ ଏହି ଯେଉଁ ମାଛ ଚାଷ ବିଷୟରେ କି ଯେଉଁ ପ୍ରକାର ଏହି ଚାଷ କି ଯାହା ବି ବିଜନେସ୍ ରହିଲା ତାକୁ ସବୁ ନିହାତି ଭାବରେ ମୁଁ ତାକୁ ସବୁ ସବୁ ଜିନିଷ ଶିଖାଇବି